ହ୍ୟାଲୋ ସାର୍ ନମସ୍କାର୍ ସାର୍ ମୁଁ ଗୋଟେ ସାରସାର୍ ଗୋଟେ ମୁଁ ନିଉ ଜର୍ଣ୍ଣାଲିଷ୍ଟ୍ ମୁଁ ଚାହୁଁଛିକି ଆପଣ ମୋତେ କିଛି ମାନେ କିଛି କିଛି ଉପଦେଶ ଦିଅନ୍ତେ କି ମୁଁ ମାନେ ହସ୍ପିଟାଲ୍କୁ ଯାଇକି ସେଇଠି କିଛି ମାନେ ନର୍ସ୍ମାନେ ଅଛନ୍ତି କି ଡକ୍ଟର୍ମାନେ ଅଛନ୍ତି ସେ ବିଷୟରେ କିଛି ନ୍ୟୁଜ୍ ଆଣିକି ଆପଣଙ୍କୁ ଦେବି ନା ପରିବେଶ ବିଷୟରେ ଦେବି ନା କିଛି ଆକ୍ସିଡେଣ୍ଟ୍ ସ୍ଥଳ ଜାଗାରେ ଯାଇକି କିଛି ନ୍ୟୁଜ୍ ଆଣିକି ଆପଣଙ୍କୁ ଦେବି

ସାର୍ ଶିକ୍ଷା କ୍ଷେତ୍ରରେ ସାର୍ ଶିକ୍ଷା କ୍ଷେତ୍ରରେ କ'ଣ ନ୍ୟୁଜ୍ ଆଣିବି ସାର୍ ଲେଖିକି ଆଣିବି ନା ଫଟୋ ସୁଟ୍ କରିକି ଆଣିବି କୃଷି କ୍ରୀଡ଼ା ନାରୀ ନିର୍ଯାତନା ଏ ବିଷୟରେ ଆଉ ସାର୍ ନେତାଙ୍କ ପ୍ରତିଶୃତି ଉପରେ ନେତାଙ୍କ ପ୍ରତିଶୃତି ଉପରେ ସାର୍ ଅନ୍ୟାୟ ଅତ୍ୟାଚାର ନାର୍ଯ୍ୟ ଆଉ ଧୋନି ଦୁର୍ନୀତି ଆଜ୍ଞା ସାର୍ ନମସ୍କାର